ହ୍ୟାଲୋ କିଏ କହୁଛନ୍ତି ହଁ ଆମର ପ୍ରଗତି ଓମଫେଡ଼ ଦେଶୀ କ୍ଷୀର ଏମିତି ସବୁପ୍ରକାର ଓମଫେଡ଼ ତିରିଶ ଟଙ୍କା ନାହିଁ ସବୁ ସେତିକିରେ ଦେଶୀଟା ପଇଁତିରିଶ ଆମ ଦୋକାନରେ ଭଲ କ୍ଷୀର ବିକୁଛୁ ଆମେ ତୁମେ କେଉଁଠୁ କ୍ଷୀର ଆଣୁଛ କି ହଁ ତ ଆମ ଦୋକାନରେ ଏବେ ରେଟ୍ ହୋଇଛି କ'ଣ କରିବାର ଅଛି କି କେତେ ଲିଟର କ୍ଷୀର ଦରକାର ଅଛି ହଁ ହଁ ଆମ ଦୋକାନରେ ମିଳିବ କେବେ ଦରକାର ଅଛି କି ହଉ ହଉ ଆମ ଠୁ ନେଇଯିବ ତୁମେ କେତେ ଲିଟର ଖଣ୍ଡେ ନେବ ହଉ ଠିକ୍ ଅଛି କୋଡ଼ିଏ ତିରିଶ କମାଇ ଦେବା ଓମଫେଡ଼ ପଇଁତିରିଶ ଆଉ କେମିତି ଆଉ ତ କମାଇଲେ ହେବନି ତୁମ ପାଇଁ କମାଇବି ଆଉ ଆଉ କ'ଣ କ'ଣ ନେବ ମୁଁ ତ ସବୁଲୋକଙ୍କୁ ଭଲ କ୍ଷୀର ହିଁ ଦିଏ ନାହିଁ ନାହିଁ ମୁଁ କେବେ ବି ପାଣି ମିଶାନି ମୁଁ ସେମିତି ଦିଏ ଭଲ ସେ ନାହିଁ ଆମର ସବୁ କ୍ଷୀର କ୍ଷୀର ଭଲ ପଡ଼ୁଛି ଆପଣ ନେବେ ଯଦି ତ ଆସିବେ ଆପଣଙ୍କ ପାଇଁ କମ ଦାମ୍ କରିବି ହଉ ଠିକ୍ ଅଛି ହଉ ଠିକ୍ ଅଛି ଆପଣ କେବେ ନେବେ କି ହୁଁ ହୁଁ ହେଉ ଆମ ଦୋକାନକୁ ଆସିବେ ଆଉ ନେବେ ହଁ ହଁ ହେଉ ଠିକ୍ ଅଛି ସାଙ୍ଗରେ ବ୍ୟାଗ ଧରି କରି ଆସିଥିବ ନାହିଁ ତୁମେ ଆସିବ ବ୍ୟାଗ ଧରି କରି ଆସିଥିବ ନେଇ କରି ଆସିଥିବ ଆମ ପାଖରେ ନାହିଁ ହଁ ଆପଣ ଧରିକି ଆସିଥିବେ ମୁଁ ପ୍ୟାକ୍ କରିଦେବି ଆପଣ ନେବେ ଆସିଲାବେଳେ ମଧ୍ୟ ସାଙ୍ଗରେ ପଇସା ଧରି କରି ଆସିଥିବ ସାତ ଲିଟର୍କୁ ନଅହଜାର ଟଙ୍କା ହଁ କମ କରିବି ତୁମ ପାଇଁ ହଁ ରଖୁଛି